ମୁଁ ଗଣିତ ପଢ଼ିବା ପାଇଁ ଟ୍ୟୁସନ ନେଇ ଟିସନ ନେଇଥାଏ ଗଣିତ ବହୁତ କଷ୍ଟ ଗଣିତରେ ଯୋଗ ବିୟୋଗ ଗୁଣନ ହରଣ ଭଗ୍ନାଂଶ ଥାଏ ସେଥିପାଇଁ ବହୁତ ଲୋକ ଗଣିତକୁ ଡରନ୍ତି ଆଉ କଷ୍ଟ ଲାଗି ସେ ଗଣିତ ସେ ଯୋଗ ବିୟୋଗ ଗୁଣନ ଜାଣିଲା ପରେ ସେ କିଛି କଷ୍ଟ ଲାଗେନି ମୁଁ ସେଥିପାଇଁ ଟିଉସନ୍ ମାଷ୍ଟର କରି ଟିଉସନ୍ ମାଷ୍ଟର ଆମକୁ ବୁଝାଏ ଏଇଟା ଏମିତି ହବ ସେଇଟା ସେମିତି ହବ ବୋଲି କହିଦିଏ ସେଥିପାଇଁ ସେତିକି କଷ୍ଟ ହୁଏ ନାହିଁ ଆଉ ମ୍ୟାଥରେ ଭାରି କଷ୍ଟ ସେଥିପାଇଁ ବହୁତ ଲୋକ ଗଣିତ ଜାଣିନାହାନ୍ତି ଆଉ ଗଣିତ ଜାଣିଲା ପରେ କରିବା ପାଇଁ ବହୁତ ଭଲ ଲାଗେ ଆଉ ଗଣିତ ଗଣିତରେ ବହୁତ ମଜା ଆସେ ଗଣିତ ହଉଛି ଭଲ ନ ଜାଣିବା ଲୋକ ପାଇଁ ଭଲ ନୁହେଁ ଗଣିତ ଗଣିତ ଯେଇବି କେହି ବି ହେତିକି ଜାଣିନାହାନ୍ତି ଗଣିତ ହଉଛି ବହୁତ କଷ୍ଟ ଗଣିତ ପାଇଁ ଟିଉସନ୍ ନ ହେଲେ ଗଣିତ ପଢ଼ି ହେବ ନାହିଁ ଗଣିତ ଗଣିତରେ ବହୁତ ବେଶୀ କଡ଼ା କଡ଼ା ଆସେ ଆଉ ସେଇଟା ବି ମେଟ୍ରିକ ଏକ୍ଜାମରେ ଆସିଛି କେହିବି ଲୋକ କରିପାରିନଥାନ୍ତି ଆଉ ସେ ବହିରେ ବି ବହୁତ ବଡ଼ ବଡ଼ ଦେଇଦିଏ ସେଥିପାଇଁ ଲୋକମାନେ କରିନପାରନ୍ତି ଆଉ ଗଣିତକୁ ବେଶୀ ଲୋକ ଡରନ୍ତି ସେଇଟା କଷ୍ଟ ନୁହେଁ କରିବା ଲୋକ ପାଇଁ ବହୁତ ସହଜ ସେ ଗଣିତ କରିଦେଲେ ଭଲ ଆଉ ଆଉ ଗଣିତରେ କିଛି ଡରିବା ଏମିତି ନୁହେଁ ହରଣ ତ ବହୁତ ସରଜ ତାହାକୁ ଏମିତି କରିକି କରିଦବାଟା ଆଉ ମୋ ଟିଉସନ ମାଷ୍ଟର ବହୁତ ସରଳରେ ବତାଏ ଇଜିରେ ମୁଁ ଗଣିତ ଜାଣିନଥିଲି ଯୋଗ ବିୟୋଗ କିଛି ମୁଁ ଟିଉସନ ମାଷ୍ଟରରେ ଗଲାକୁ ମୁଁ ଗଣିତ ଜାଣିଲି ଆଉ ଗଣିତ ଭଲ ଭାବରେ ମୁଁ ଏବେ କରିପାରୁଛି ଆଉ ମତେ ଗଣିତ କରିବା ପାଇଁ ବହୁତ ଭଲ ଲାଗେ ମୁଁ ଗଣିତେ ପୁରା ପୁରାପୁରି ଟପ୍ ହେଇଗଲିଣି ଆଉ ଗଣିତ ଆଉ ଜାଣିଗଲେ ମୁଁ ପୁରା ମସ୍ତ ଆସେ ଗଣିତ ଆଉ ଗଣିତରେ କିଛି ଏମିତି କଷ୍ଟ ନୁହେଁ ଯିଏ ବି ଗଣିତ କରିଲା ସେ ଭଲ୍ ମାର୍କ ରଖିଲା ଗଣିତରେ ହିଁ ବେଶୀ ମାର୍କ ଆସେ ଆଉ ଗଣିତ ହିଁ ଭଲ ଆରୁ ବିଜ୍ଞାନରେ ବି ଭଲ ମାର୍କ ଆସେ ଗଣିତ କମର୍ସ ଷ୍ଟୁଡେଣ୍ଟମାନଙ୍କ ପାଇଁ ଗଣିତ ବେଶୀ ସହଜ ଆଉ କମର୍ସ ମାନେ ବେଶୀ ଗଣିତ ଥାଏ କମର୍ସ ଆଉ ସାଇନ୍ସରେ ବି ଥାଏ ମ୍ୟାଥମେଟିକ୍ ମ୍ୟାଥମେଟିକରେ ବି ଭଲ ଲାଗେ ସାଇନ୍ସ କରିବା ପାଇଁ କମର୍ସ କରିବା ପାଇଁ ସେଥିପାଇଁ ବହୁତ ବଢ଼ିଆଁ ଯିଏ ମ୍ୟାଥ ପଢ଼ି ପଢ଼ିଲା ତା ପାଇଁ ମ୍ୟାଥ ଏବେ ଆଜିକାଲି ମ୍ୟାଥ ନହେଲେ କିଛି ହେଉନାହାନ୍ତି ଗଣିତ ହେଉଛି ବେଷ୍ଟ ଗଣିତ ଯିଏ ପଢ଼ିଲା ତା ପାଇଁ ବହୁତ ଭଲ ଗଣିତ ହେଉଛି ସବୁଠାରୁ ଭଲ ଗଣିତରେ ଗଣିତରେ ଗଣିତ ନ ଜାଣିଲେ ପଇସା ଗଣି ଆସେନା ଆଉ ପଇସା ଗଣିବା ବେଲେ ସେ କିଛି ବି କରିପାରିବେ ନାହିଁ ଗଣିତ ନ ଜାଣିଥିଲେ କେତେ ଲୋକ କେତେ କଥା କହିବେ ଆଉ ଗଣିତ ଜାଣିବା ନିହାତି ଗଣିତ କିଛି କଷ୍ଟ ନୁହେଁ